ମାଛ ଧରିବା ପାଇଁ ମାଛ ଧରିବା ଆଗରୁ ପ୍ରଥମତଃ ପାଣିପାଗ ବିଷୟରେ ସୂଚନା ନେଇଯିବା କଥା ପାଣିପାଗ ଯଦି ପାଣିପାଗ ସୂଚନା କେନ୍ଦ୍ରରୁ ଠିକ୍ ଭାବରେ ଆମେ ଶୁଣିବା ତା' ହିସାବରେ କରିବା ତାହେଲେ ଆମେ ଅସୁବିଧାର ସମ୍ମୁଖୀନ ହବାର ନାହିଁ ଆମ ପାଖରେ ତ ପ୍ରାୟ ସମୁଦ୍ର ନାହିଁ ଆମେ ନଦୀକୁ ପ୍ରାୟ ମାଛ ମାରିଯାଇଥାଉ ଯେତେବେଳେ ଆମେ ନଦୀ ମଝିରେ ଥାଇକି ମାଛ ଧରୁଥାଉ ସେତେବେଳେ ଯଦି ବନ୍ୟା କିମ୍ବା ବାତ୍ୟା ଆସେ ତାହେଲେ ଆମେ ଯଥା ସମ୍ଭବ ଯେତେ ଶୀଘ୍ର ହବ ହେଲ୍ପଲାଇନ୍କୁ କଲ୍ କରିବା ଯଦି ନହବ ତାହେଲେ ଆମ୍ଭେ କୌଣସି ନଦୀ ମଝିରେ ଥିଲେ ବଡ଼ ପଥର କିମ୍ବା ସେଇଠି ରହିବାକୁ ଚେଷ୍ଟା କରିବା ଡଙ୍ଗା ସହିତ ନଦୀ ଯଦି ସମ୍ଭବ ତାହେଲେ ଆମେ କୂଳକୁ ଆସିବା ପାଇଁ ଚେଷ୍ଟା କରିବା ଏବଂ ଏହିପରି ଭାବରେ ଆମେ ବନ୍ୟା କିମ୍ବା ବର୍ତ୍ତମାନ ସୁବିଧା କରିପାରିବା ଆମ୍ଭେମାନେ ମଧ୍ୟ ଥରେ ଦୁଇ ଥର ବନ୍ୟା ବାତ୍ୟାର ସମ୍ମୁଖୀନ ହେଇଛୁ କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଆମେ ସେଠାରୁ ଠିକ ଭାବରେ ବାହାରି ଆସିପାରିଛୁ